ଏକ ଆଦିବାସୀ ସମ୍ପ୍ରଦାୟ ସଂଗଠନ ଯାହାକି କନ୍ଧମାଳ ଜିଲ୍ଲାରେ ବହୁତ କିଛି ପରିବର୍ତ୍ତନ ଆଣିଥାଏ ସେମାନଙ୍କୁ ସମର୍ଥନ କରିବା ନିତ୍ୟାନ୍ତ ଆବଶ୍ୟକ କାରଣ ସେମାନଙ୍କ ଦ୍ୱାରା କନ୍ଧମାଳ ରୂପରେଖ ଏବଂ କନ୍ଧମାଳ ଲୋକାଭିମୁଖୀ ହୋଇଥାଏ ସେମାନଙ୍କ ପାରମ୍ପରିକ ନୃତ୍ୟ ପାରମ୍ପରିକ ପେଷା ଏବଂ କୃଷି ଆଦି ଆମ କନ୍ଧମାଳର ରାଜସ୍ଵ ଏବଂ କନ୍ଧମାଳର ରୂପରେଖ ବାହାରେ ପ୍ରତିପାଦନ କରିଥାଏ